ଆମ ସ୍ଥାନରେ ଚିତ୍ର କଲା ପାଇଁ ଚିତ୍ର କଲାମାନେ ଅଛନ୍ତି ଚିତ୍ର କଲାକା ଆମେ ଚିତ୍ରମାନେ ହୁଏ ଚିତ୍ର ଆଙ୍କିବା ପାଇଁ ଯେନ୍ତା କି ଭାରତ ମାନଚିତ୍ର ଯେତେବେଳେ ଅଙ୍କାଯାଏ ଆଉ ଭି ମୂତ୍ରୀ ମୂର୍ତ୍ତି କଲାକାର ପାଇଁ ମୂର୍ତ୍ତି କଲାକାର ମାନେ ଭି ଏଇଠାରେ ଅଛନ୍ତି ଯେନ୍ତା ଗଣେଶ ପୂଜା ଦୁର୍ଗା ପୂଜା ସରସ୍ୱତୀ ପୂଜା ବିଶ୍ୱକର୍ମା ପୂଜା ଆମ ଏଇଠାରେ ହୁଏ ତ ମୂର୍ତ୍ତି କଲାକାର ମାନେ ସେଇଠାରେ ଯାଇଁ କିରି ମୂର୍ତ୍ତି ମାନେ ବନାନ୍ତି ଆଉ ମାଟିପାତ୍ର କୁମ୍ଭାର ମାନେ ଭି ଅଛନ୍ତି କୁମ୍ଭାର ମାନେ ଯେନ୍ତା ମାଟିପାତ୍ର ତିଆରି କରୁସନ ଯେନ୍ତା କି ହାଣି ବାସନକୁସନ ଯେନ୍ତା ସବୁ ତିଆରି କରନ୍ତି କୁମ୍ଭାରମାନେ ମାଟିପାତ୍ର ସବୁବେଳେ ଅଛନ୍ତି ଆଉ ମୋତି ମୂର୍ତ୍ତି କଲାକାର ମାନେ ଯେଉଁ ଅଛନ୍ତି ସେମାନେ ବାହାରକୁ ଡକା ହୁଏ ଆଉ ଆମ ଏଇ ଜାଗା ପାଖରେ ଆମ ଘର ପାଖରେ ବି ମୂର୍ତ୍ତି କଲାକାର ମାନେ ଅଛନ୍ତି ମାଟିପାତ୍ର ଭି ଯେଉଁମାନେ ତିଆରି କରନ୍ତି ସେମାନେ ଆମ ଘର ପାଖରେ ବି ଅଛନ୍ତି